ବଗିଚା ଆମେ ଗ୍ରାମାଞ୍ଚଳ ଲୋକ ଆମେ ବାରିରେ ବଗିଚା କରୁ ପନିପରିବା ଲଗାଉ ଆଉ ପନିପରିବା ଲଗାଉ ତାପରେ ଫୁଲ ଗଛ ଲଗାଉ ଏବଂ ଫୁଲଟା ଫୁଟିଲେ ସୁନ୍ଦର ଦେଖାଯାଏ ବା ବାସ୍ନା ହୁଏ ଆଉ ପନିପରିବା ଲଗେଇବାକୁ ସୁନ୍ଦର ଲାଗେ ବା ନିଜେ ବି ଖାଇବା ପାଇଁ ସୁବିଧା ହୁଏ ତେଣୁ ବଗିଚା ଆମେ ବାରିରେ କରୁ ଆଉ ବାରିରେ କଲେ ଆମେ ତ ଗ୍ରାମାଞ୍ଚଳର ଲୋକ ସହର ଲୋକ ନୁହେଁ ତେଣୁ ବଗିଚାକୁ ଆମେ ବାରିରେ କରୁ ଆଉ ବଗିଚାରେ ଫୁଲ ଫଳ ଆଉ ବିଭିନ୍ନ ପ୍ରକାର ଫସଲ ଶାଗ ପରିବା ତାପରେ ନାନାଦି ପ୍ରକାର ଫୁଲ ସେସବୁ ଲଗାଇଥାଉ ଏବଂ ସେ ବି ଲଗେଇଲେ ସୁନ୍ଦର ଦେଖାଯାଏ ଫୁଲଟା ଫୁଲ ଗଛ ଫୁଲର ବାସ୍ନା ତେଣୁ ବଗିଚାଟାକୁ ଆମେ ବାରରେ କରୁ ବାରିରେ କଲେ ସେଇଟା ସୁନ୍ଦର ଲାଗେ ଏବଂ ଆମେ ବି ଉପଯୋଗୀ ହଉ ବଗିଚାରେ ବିଭିନ୍ନ ପ୍ରକାର ପନିପରିବା ତାକୁ ସବୁ ଲଗାଉ ଏବଂ ପରିବାପତ୍ର ଲଗାଇ ସୁବିଧା ମିଳେ ଆଉ ବଗିଚାଟା ବି ସୁନ୍ଦର ଲାଗେ ସେଥିପାଇଁ ଆମେ ବଗିଚା କରୁ